ଆମ ଅଞ୍ଚଳରେ ପ୍ରଯୁକ୍ତି ବିଦ୍ୟାର ଗୋଟାଏ ଶିଳ୍ପ ଅଛି ସେଠାରେ ଲୋକମାନେ ଅନେକ ଜିନିଷ ତିଆରି କରିଥାନ୍ତି ଆଜିକାଲି ସରକାର ବିଭିନ୍ନ ଶିଳ୍ପକୁ ଅନେକ ସୁବିଧା ଦେଇଥାନ୍ତି ଆଉ ଅନେକ ଗୁଡ଼ାଏ ଶିଳ୍ପ ମଧ୍ୟ ଖୋଲିଛନ୍ତି ଫଳରେ ଅନେକ କାରିଗର ସେଠାରେ କାମ କରିବାକୁ ଯାଉଛନ୍ତି ନିଜର ପେଟ ପୋଷିଥାନ୍ତି ଏହି ଶିଳ୍ପ ଗୁଡ଼ିକ ମଧ୍ୟ ଆମର ଅର୍ଥନୈତିକ ଅତି ଅଧିକ କରିଥାଏ ଆମର ଆମ ଦେଶର ଅର୍ଥନୈତିକ ଉନ୍ନତି ପାଇଁ